ହଁ ବିବାହର କନ୍ୟାମାନଙ୍କୁ ଉପହାର ଦିଅନ୍ତି ଯେମିତି କି କିଛି ଲୋକ ଫଟୋ ଫ୍ରେମ୍ କରି ଉପହାର ଦିଅନ୍ତି କିଛି ଲୋକ ସେଇ ଯେଉଁ କନ୍ୟାର ଯେଉଁ ପସନ୍ଦ ଯାହା ଥିବ ତାକୁ ଉପହାର ମଧ୍ୟ କରି ଦିଅନ୍ତି ଆଉ ଯୌତୁକ ବି ଦିଆଯାଉଛି କିଛିଟା ଯୌତୁକ ହିସାବରେ ଦିଆଯାଉଛି ଆଉ କିଛି ଉପହାର ହିସାବରେ ଦିଆଯାଉଛି